ସାଧାରଣତଃ ଆମେ ହେଉଛୁ ଗରିବ ଲୋକ ଆମର ଯେତେବେଳେ ଆମେ ପୂର୍ବରୁ ଶୁଣିଛେ ଯେ ଆମର ବାପା ଜେଜେ ଯେତେବେଳେ ଚଳୁଥିଲେ ସେତେବେଳେ ମାଟିପାତ୍ରର ବ୍ୟବହାର ବହୁତ ଥିଲା ମାଟିର ରୋଷେଇ ମାଟିର ପାତ୍ରରେ ରୋଷେଇ ହେଉଥିଲା ମାଟି ପାତ୍ରରେ ଖାଇବା ବି ସେମାନେ ଖାଉଥିଲେ ଯେ କି କେ ଧୀରେ ଧୀରେ ତ ଯୁଗ ଚେଞ୍ଜ ହେଲାଣି ସମୟ ଚେଞ୍ଜ ହେବା ସହିତ ନୂଆ ନୂଆ ଆଧୁନିକ ଜିନିଷ ବି ଆସିଲାଣି ସେଥିରୁ କିଛିଟା ଆମେ ନିଜେ ବ୍ୟବହାର କରିପାରୁ ତ କିଛି ବ୍ୟବହାର କରିପାରୁନା ଗୋଟଏ ଅଧା କେତେବେଳେ ଆମ ପାଖରେ ଅଛି ତ ନାହିଁ ଏବେ ତ ଆମେ ପ୍ରାୟ ଷ୍ଟିଲ୍ ଜିନିଷ ବ୍ୟବହାର କରୁଛେ ରସ ହାଣ୍ଡି ବ୍ୟବହାର କରୁଛୁ ନୁହା କଡ଼ିକା ଲୁହା କଡ଼ିକା ବ୍ୟବହାର କରୁଛୁ ଯୁଗ ବଦଳିବା ସହିତ କିଛି ଲୋକ କାଚର କାଚ ଫାଇବର୍ ଶଙ୍ଖ ଏସବୁ ଜିନିଷର ବ୍ୟବହାର କରୁଛନ୍ତି ରୋଷେଇ କରିବା ଖାଇବା ଖାଇବା ଖାଇବାର ପାତ୍ର ଏଗୁଡ଼ା ସବୁ ଜିନିଷ ଧୀରେ ଧୀରେ ବ୍ୟବହାର କଲେଣି ରାଇସ୍ କୁକର୍ ପ୍ରେସର୍ କୁକର୍ ଏବଂ ବହୁତ କିଛି ଏମିତି ବହୁତ କିଛି ହଟ୍ ୱାଟର୍ ଜଗ୍ ବହୁତ କିଛି ଲୋକମାନେ ବ୍ୟବହାର କରୁଛନ୍ତି ତା'ପରେ ଆମର ଓଡ଼ିଆ ଘରେ ଯେତେବେଳେ ଆମେ ଚଳୁଛୁ ଆମର ପୂଜାରେ ପିତ୍ତଳ ବାସନ ପିତ୍ତଳ କଂସା ପିତ୍ତଳ ତସଲା ଏଇଥିରେ ସବୁ ଆମେ ଠାକୁରଙ୍କୁ ଭୋଗ ଦେଉ କିନ୍ତୁ ଆମେ ରୋଷେଇ କରିବାରେ ମୁଖ୍ୟତଃ ନନ୍ ଷ୍ଟିକ୍ ବି ବ୍ୟବହାର କରୁ କିନ୍ତୁ ଓଡ଼ିଆ ଆମେ ଗରିବ ଲୋକ ହିସାବରେ ମିଡ଼ିଲ୍ କ୍ଲାସ୍ ଫ୍ୟାମିଲି ହିସାବରେ ଆମେ ସାଧାରଣତଃ ଷ୍ଟିଲ୍ ଏବଂ ରସ ବାସନର ବ୍ୟବହାର କରୁ ଯେଉଁଟାକି ଆମ ପାଇଁକା ସୁୁବିଧାଜନକ ଆମେ ଏଇସବୁ ଜିନିଷ ବ୍ୟବହାର କରୁ